ଆଜିକାଲି ଦେଖିବାକୁ ମିଳୁଛି ସହରାଞ୍ଚଳର ଖବର ଅନୁସାରେ ଆମର ଗ୍ରାମାଞ୍ଚଳର ଖବର ଅଧିକାଂଶ ଛପି ରହୁଛି ଯାହାକି ବାହାରୁ ପ୍ରକାଶ ହେଉନି ତା'ଫଳରେ ଆମେ କିଛି ଗାଁର ଖବରମାନ ସବୁ ଜାଣିପାରୁନେ ତେଣୁ ସହରାଞ୍ଚଳର ଯେପରି ଖବର ସବୁ ତତକ୍ଷଣାତ୍ ଇଏ ହେଲା ମାତ୍ରେ ସବୁ ଖବର ବାହାରି ଯାଉଛି ଖବରକାଗଜରେ କିନ୍ତୁ ଗାଁ ଗହଳିରେ ଯେତେସବୁ ଘଟଣା ଦୁର୍ଘଟଣା ଯାହା କିଛି ହେଉଛି ତାହା ଆମେ ଖବରକାଗଜରେ ଦେଖିବାକୁ ପାଉନୁ ତେଣୁ ଆମର ଗ୍ରାମାଞ୍ଚଳର ଖବର ନିହାତି ଖବରକାଗଜରେ ବାହାରିବା ଦରକାର ବାହାରିଲେ ଆମେ ସବୁ କିଛି ଜାଣିପାରିବୁ ଏବଂ ସବୁ ଦେଖିବୁ ଯାହା କି ଗାଁ ଗହଳିର ସବୁ ଖବର କିଛି ରହିଯାଉଛି ଜଣାପଡ଼ୁନି ଆଉ ସେଇ ଗୁଡ଼ାକ ଖବରକାଗଜ ମାଧ୍ୟମରେ ଦେଖିଲେ ସମସ୍ତେ ଜାଣିପାରିବେ ଯେ ଘଟଣା ଦୁର୍ଘଟଣା ଯାହାସବୁ ସେଗୁଡ଼ାକ ସବୁ ପଢ଼ି କରି ଅନୁଭବ କରିବେ ଯେ ଆମର ଗାଁର ଗ୍ରାମାଞ୍ଚଳର ଖବର ନିହାତି ବାହାରିବା ଦରକାର ଅଧିକାଶଂ ରହିଛି ବାହାରି ପାରୁନି ତେଣୁ ସେଗୁଡ଼ାକ କେମିତି ବାହାରିବ ତା'ର ବ୍ୟବସ୍ଥା କଲେ ଭଲ ହୁଅନ୍ତା ତ ଆମେ ସବୁ ଏଇଗୁଡ଼ା ସବୁ କାମନା କରୁଛୁ ଯେ ସବୁ ଖବର ଯେମିତି ସମସ୍ତେ ଜାଣିପାରିବେ ବୁଝିପାରିବେ ଠିକ୍ ସମୟରେ ଯାହା କିଛି ହେଉଛି ସମସ୍ତେ ଅବଗତ ହେବେ ଯାହା କି ଶାନ୍ତି ଶୃଙ୍ଖଳାରେ ରହିବ ଗାଁ ହାଲ ଚାଲ ସବୁ